ଗତ ଆଠ ଦିନ ତଳେ ମୁଁ ଗୋଟିଏ ଟିସାର୍ଟ ଟିଏ ଆଣିଛି ନାଲି ରଙ୍ଗର ସେଇଟା ଏତେ ଭଲ ଲାଗୁଛି ପିନ୍ଧିଲେ ଆରାମଦାୟ ଲାଗୁଛି ପିନ୍ଧି ଲାଗୁଛି ଯେମିତି ନ ପିନ୍ଧ ନ ପିନ୍ଧିଲା ପରି ଡ୍ରେସ୍ରେ ଆଜି କେତେ ଲେଖା ଆସୁଛି ଲେଖାଟା ଏତେ ଭଲ ଲାଗୁଛି ଡ୍ରେସ୍ଟା ଯେମିତି ଯିଏ କହିବି ଗର ଖରାଦିନେ ଭଲ ହିଁ ଲାଗୁଛି